ନୟାଗଡ଼ ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନୀ ସ୍ଥଳୀ ମଧ୍ୟରୁ କଣ୍ଟିଲୋ ନୀଳମାଧବ ରଣପୁର ଜଗନ୍ନାଥ ମନ୍ଦିର ଓଡ଼ଙ୍ଗା ରଘୁନାଥ ମନ୍ଦିର ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର ଏକ ଆକର୍ଷଣୀୟ ସ୍ଥାନ କାରଣ ଏହା ଜଗନ୍ନାଥଙ୍କର ଜନ୍ମସ୍ଥାନ ମନ୍ଦିର ସାଇଟରେ ବହିଯାଉଥିବା ମହାନଦୀ ଦେଖିବାକୁ ମନୋହର ଏଠାରେ ଏବେବି ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ପୂଜାପାଏ ରଣପୁର ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ କାରଣ ଏହା ଦେଖିବାକୁ ପୁରୀର ଜଗନ୍ନାଥ ମନ୍ଦିର ପରି ପୁରୀ ପରି ଏଠାରେ ମଧ୍ୟ ରଥଯାତ୍ରା ହୁଏ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏଠାରେ ପୂଜା ପାଆନ୍ତି ଏଠାରେ ମଧ୍ୟ ବାହୁଡ଼ାଯାତ୍ରା ହୋଇଥାଏ ପ୍ରତିବର୍ଷ ଜଗନ୍ନାଥ ତାଙ୍କ ମାଉସୀ ଘରକୁ ବୁଲିବାକୁ ଯାଇଥାନ୍ତି ରଘୁନାଥ ମନ୍ଦିର ପ୍ରସିଦ୍ଧ କାରଣ ଏହା ଏଠାରେ ରାମଚନ୍ଦ୍ରଙ୍କର ପୂଜା କରାଯାଏ ଏଠି ତିନୋଟି ମନ୍ଦିର ଅଛି ତିନୋଟି ମନ୍ଦିର ଉପରେ ତିନୋଟି ସୁନାର ଗରା ଅଛି ବାହାର ରାଜ୍ୟରୁ ଏହି ପର୍ଯ୍ୟଟନୀସ୍ଥଳୀକୁ ପ୍ରଚୁର ଲୋକ ବୁଲିବାକୁ ଆସନ୍ତି କେବଳ ଏହିଗୁଡ଼ାକ ନୁହଁ ନୟାଗଡ଼ ଜିଲ୍ଲାରେ ଅନେକ ପ୍ରକାର ପର୍ଯ୍ୟଟନୀସ୍ଥଳୀ ଅଛି ସେଗୁଡ଼ାକ ମଧ୍ୟରୁ ଲଡୁବାବା ଦକ୍ଷିଣକାଳୀ ମନ୍ଦିର ପ୍ରସିଦ୍ଧ ଅଟେ